ଦୁଇ ଫେବୃଆରୀ ଦୁଇ ହଜାର ଉଣେଇଶ ଚାରି ମାର୍ଚ୍ଚ ଦୁଇ ହଜାର ଛଅ ଅଠର ଏପ୍ରିଲ ଦୁଇ ହଜାର ଆଠ ବାର ଅକ୍ଟୋବର ଦୁଇ ହଜାର ଦଶ ପଚିଶ ଡିସେମ୍ବର ଦୁଇ ହଜାର ଏଗାର